ଆଜ୍ଞା ମୁଁ ଫାଷ୍ଟ୍ ଟାଇମ୍ ପାଇଁ ବରହମ୍ପୁର ଆସିଛି ତ ବରହମ୍ପୁର ଖାଇବା ପିଇବା ମୁଁ ତ କିଛି ଜାଣିନି ତେଣୁ ଆଉ ଏଠି ପରା ବରହମ୍ପୁରରେ ପୁରି ଉପମା ଭଲ ସେଥିପାଇଁ

ହଁ ଯେଭଳିଆ ଆମର ମୟୂରଭଞ୍ଜରେ ମୁଢ଼ି ମାଂସ ପ୍ରିୟ ଆପଣଙ୍କର ବରହମପୁରରେ ଉ ପୁରୀ ଉପମା ଅତି ପ୍ରିୟ ଆଜ୍ଞା ହଁ ଆମ ଘର ମୟୂରଭଞ୍ଜ ଏ ଦୁଇ ତିନି ଦିନ ହେଲା ସେମତି ବୁଲୁଛି ଆଉ ଆପଣଙ୍କର ସେଠି ସେମିତି କିଛି ଭଲ ଯାଗା ଅଛି କି ହଁ ଏଇ ଗୋପାଳପୁର ଯାଇଥିଲି ଭଲ ବୁଲିବା ପାଇଁ ଭଲ ଲାଗିଲା ସେଠି ବହୁତ ସମୟ ରହିଲା ଆମେ ସେଠି ସେଠି ପୁରି ଉପମା ଖାଇଲ ପରା ହଁ ଭଲ ଲାଗିଲା ସେଠି ପୁରି ଉପମା ସବୁ ସାର୍ କେଉଁଠି ଭଲ ମିଳିବ ଗୋପାଳ ଗୋପାଳପୁରରେ ଗୋଟିଏ ଜାଗାରେ ଖାଇଲେ ଏତେ ଭଲ ଲାଗିଲାନି ଖାଇବାଟା

ହେଉ ତେବେ ବର୍ତ୍ତମାନ ତ ଆମେ ଦୁଇ ତିନି ଦିନ ରହିବା ଖାଇକି ଦେଖିବା ଆପଣଙ୍କର କେମତି ଲାଗୁଛି ପୁରୀ ଉପମା ହଁ ଆଜ୍ଞା ଆଁ ଆପଣଙ୍କର ନମ୍ବର୍ଟା ଦେବେ ହଁ